ଆମ ଘରେ ବହୁତ ସାରା ଗଛ ମୁଁ ଲଗାଇଛି ଯେଉଁଥିପାଇଁ କି ତାଙ୍କର ଦେଖା ଶୁଣା ପାଇଁ ମୁଁ ବହୁତ ସାରା ମେହନତ କରୁଛି ଯେଉଁଥିପାଇଁ କିି ପିଡ଼ିଆ କୀଟନାଶକ ଆଉ ଅତି ଅନ୍ୟାନ୍ୟ ଜିନିଷ ମୁଁ ତାଙ୍କୁ ଗଛ ଭଲ ହେବା ପାଇଁ ମୁଁ କରୁଛି ଆଉ ମୋ ଗଛ ଚାରିପଟେ ମୁଁ ବାଉଁଶରେ ବାଡ଼ କରିକିନା କାରଣ କୌଣସି ଜନ୍ତୁ କିମ୍ବା ପଶୁ ନ ଆସିବେ ବୋଲି ଆଉ ସେଥିପାଇଁ ମୋ ମୁଁ ଅନେକ ପ୍ରକାରର ଫୁଲ ଗଛ ଲଗାଇଛି ଯେମିତି ଗୋଲାପ ମନ୍ଦାର ତା'ପରେ ଆମର ଆମର ଟଗର ଅନେକ ଅନେକ ଭଲ ଗଛ ଲଗାଇଛି ଆଉ ଯେଉଁଥିପାଇଁ କିି ପାଣି ମୁଁ ପାଣିକୁ ମୁଁ କୂଅରୁ କାଢ଼ିଲା ପରେ ତାକୁ ଛାଣିକିନା ପୁଣି ଗଛମାନଙ୍କରେ ଦିଏ ଆଉ